ଆଜିକାଲି ଆମ ଅଞ୍ଚଳରେ ବହୁତ ଗୁଡ଼ିଏ ଶ୍ରମିକମାନେ ଦେଖା ଦଉଛନ୍ତି କାରଣ ସେମାନଙ୍କ ରୋଜଗାରର ଅନ୍ୟ କିଛି ମାଧ୍ୟମ ନଥିବାରୁ ସେମାନେ ବହୁତ ଗୁଡ଼ିଏ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି କିନ୍ତୁ ଏଥିରେ ଆଉ ଗୋଟେ ସମସ୍ୟା ହେଉଛି ଯେ ଆଜିକାଲି ବହୁତ ଗୁଡ଼ିଏ ଶିଶୁମାନେ ସେମାନେ ମଧ୍ୟ ଶ୍ରମିକ ହିସାବରେ କାମ କରିବାକୁ ଲାଗିଲେଣି ଏହାଦ୍ୱାରା ଆମ ଦେଶର ଶିଶୁମାନଙ୍କ ଭବିଷ୍ୟତ ଖରାପ ଆଡ଼କୁ ଯାଉଛି ଏହା ଉଚ୍ଛେଦ ହେବା ଉଚିତ ଏବଂ କେତେକ ସ୍ଥାନରେ ତାହାକୁ ଟିକିଏ କୋହଳ କରାଯିବା ଉଚିତ କାରଣ ଶିଶୁମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ ସେମାନେ ଯଦି ଶ୍ରମିକ କାମ କରିବେ ତେବେ ସେମାନଙ୍କ ଭବିଷ୍ୟତ ଖୁବ ଅନ୍ଧାରମୟ ହେଇଯିବ ସେମାନେ ସେଇ ଶ୍ରମିକ ହିସାବରେ ରହିଯିବ ଏବଂ ତାଙ୍କ ଭିତରେ ଥିବା ଅନ୍ତର୍ନିହିତ ବିଭିନ୍ନ ପ୍ରତିଭା ମାନେ ଲୋପ ପାଇଯିବ ଏହି ଆଜିକାଲି ବିଭିନ୍ନ ବିଭିନ୍ନ ଜାଗାରେ ଦେଖିବ ଯେ ଶିଶୁ ଶ୍ରମିକମାନେ ସେମାନେ କାମ କରୁଛନ୍ତି ପୁଣି କେତେକ ଭିକ୍ଷା ମଧ୍ୟ ମାଗୁଛନ୍ତି କେତେକ ବିଭିନ୍ନ ହୋଟେଲ ମାନଙ୍କରେ ବାସନ ମଜାମଜି କାମ କରୁଛନ୍ତି ଏହା ଉଚ୍ଛେଦ ହେବା ଉଚିତ କାରଣ ସେମାନେ କମ ବୟସର ହେଇଥିବା ହେତୁ ସେ ମାଲିକ ସେମାନଙ୍କୁ ବହୁତ ପ୍ରକାର ଶୋଷଣ କରୁଛନ୍ତି ତାଙ୍କ କାମ ବା କାମ ମଜୁରୀ ହିସାବରେ ତାଙ୍କୁ ପଇସା ନ ଦେଇ ତାଙ୍କୁ ଠକି ତାଙ୍କୁ କମ୍ ପଇସା ଦେଉଛନ୍ତି ଏବଂ ତାଙ୍କୁ ଅଧିକ କାମ କରାଉଛନ୍ତି ଏବଂ ତାଙ୍କୁ ବହୁ ତଳ ବିଶେଷରେ ନିର୍ଯାତନା ମଧ୍ୟ ଦେଉଛନ୍ତି ଏହା ହବା ଦ୍ୱାରା ଶିଶୁର ମାନସିକ ଏବଂ ଶାରୀରିକ ବିକାଶରେ ବାଧା ଘଟିଥାଏ ସେମାନେ ଭବିଷ୍ୟତରେ ଅଗ୍ରଗତି କରିନପାରି ଥାନ୍ତି ସେଥିପାଇଁ ସେହି ସ୍ଥଳ ବିଶେଷରେ ତାହା ଉଚ୍ଛେଦ ହେବା ଉଚିତ ପୁଣି କେତେକ ପରିବାର ସଦସ୍ୟମାନେେ ସେମାନେ ନିଜ ପିଲାଙ୍କୁ ରୋଜଗାର ମାଧ୍ୟମ ଭାବରେ ଦେଖୁଛନ୍ତି ଏବଂ ସେଥିପାଇଁ ସେମାନଙ୍କୁ ଶ୍ରମିକ ହିସାବରେ ଛାଡ଼ି ଦେଉଛନ୍ତି ତାହା ପୂୁରାପୁରି ଉଚ୍ଛେଦ ହବା ଉଚିତ କିନ୍ତୁ କେତେକ ସ୍ଥାନରେ ଯଦି ସେ ପରିବାର ରୋଜଗାରକ୍ଷମ କେହି ବ୍ୟକ୍ତି କେହି ନଥିବେ ଏବଂ ସେହି ଶିଶୁଟିର ବୟସ ଅଠର ବର୍ଷ ପାଖାପାଖି ହେଇଥିବା ସ୍ଥଳ ବିଶେଷରେ ସେ ଶ୍ରମିକ ବା କାମ କରି କରିପାରିବା ଉଚିତ କାରଣ ସେ ଯଦି କାମ କରିବନି ତାର ପରିବାର ଚଳିପାରିବନି ସେଇ ସ୍ଥଳ ବିଶେଷରେ ସେଇ ଜାଗାରେ ସେମାନେ ଶ୍ରମିକ ହିସାବରେ କିଛି କାମ କରିପାରିବେ